ହଁ ହେଲୋ ହେଲୋ ନମସ୍କାର୍ ଆସନ୍ତୁ ଆଜ୍ଞା ନମସ୍କାର୍ ଆମର ସବୁ ପ୍ରକାର ଫାସିଲିଟି ଆପଣ ଯେତେବେଳେ ଚାହିଁବେ ଆସି ପାରିବେ ଆଜ୍ଞା ହଁ ସବୁ ସୁବିଧା ଅଛି ଆଜ୍ଞା ବେଡ୍ ସୁବିଧା ଅଛି ଯେକୌଣସି ଫାସିଲିଟି ମିଳି ଗଲା ପରେ ସବୁ ଆମ ମେଡିକାଲ୍ରେ ଅଛି ସବୁ ବାହାର ଡକ୍ଟର୍ ଆମେ ଡକଉଛୁ ବଡ଼ ବଡ଼ ଡକ୍ଟର୍ ସବୁ ସବୁ ହଁ ଭଲ ସବୁ ଯୋଉ ମୁହୂର୍ତ୍ତରେ ଆସିଲେ ଉପଯୁକ୍ତ ଚିକିତ୍ସା ପାଇ ଯିବେ ସବୁ ପ୍ରକାର ସୁବିଧା ଆମେ ରଖିଛୁ ହଁ ଆମର ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ଆୟୁଷ୍ନାନ୍ ଭାରତ ସବୁ କାର୍ଡ୍ର ସୁବିଧା ଅଛି ଯେବେ ଆସିବ ଆପଣଙ୍କ କାର୍ଡ୍ର ପଇସା କଟିବାର ବ୍ୟବସ୍ଥା ରହିବା ପାଇଁ ସୁବିଧା ଅଛି ଜଣେ ଅତି ଦୁଇ ଜଣ ଯାଇକି ଦେଖା ଚାହାଁ କରିପାରିବେ ବେଶୀ ଲୋକର ଆବଶ୍ୟକ ନାହିଁ ଆମ ଦିଦିମାନେ ସବୁ ଅଛନ୍ତି ସବୁ ବାଥ୍ରୁମ୍ ଆଉ ସାନିଟାରୀ ସବୁ ପ୍ରକାର ସୁବିଧା କିଛି ଅସୁବିଧା ଆଜ୍ଞା ଆମର ଦିଦିମାନେ ସବୁ ଆଭେଲେବଲ୍ ଅଛନ୍ତି ଯାହା ଡ୍ୟୁଟି ଅନୁୟୀୟୀ ସେମାନେ ଆସି ଡ୍ୟୁଟି କରିବେ ଡକ୍ଟର୍ ମୁଁ ମଝିରେ ଆସିବି ପ୍ରତି ତିନି ଘଣ୍ଟାରେ ଚେକ୍ କରିବେ ସବୁ ସୁବିଧା ରହିଛି କିଛି ନାହିଁ ଯେ କୌଣସି ବଡ଼ ରୋଗ ହେବ ସବୁ ଜିନିଷ ପାଇଁ ଆମର ସୁବିଧା ଅଛି ପରୀକ୍ଷା କରିବାକୁ ବ୍ୟବସ୍ଥା ଅଛି ସବୁ ପ୍ରକାର ଫାସିଲିଟି ଅଛି ଲାବ୍ରୋଡୋରୀର ବି ସୁବିଧା ଅଛି ଯେ କୌଣସି ରୋଗର ପରୀକ୍ଷା ଯେତେ ବଡ଼ ରୋଗ ହେଲେ ବି ଆମେ ଟ୍ରିଟ୍ମେଣ୍ଟ କରିବୁ ହଁ ମେଡିସିନ୍ର ଆଭେଲେବଲ୍ ଅଛି ମେଡିସିନ୍ର ସ୍ୱତନ୍ତ୍ର ଆଜ୍ଞା ମେଡିସିନ୍ ଯାହା ଚାଲୁଛି ବାହାରେ ସବୁ ସୁବିଧା ଅଛି ସବୁ ନା ଆପଣ ପେସେଣ୍ଟ ନେଇ ଗଲା ପରେ ଆସିଲେ ଆମେ ତାଙ୍କର ସିରିଏଲ୍ କରିକି ଆମର ରେଜିଷ୍ଟ୍ରେସନ୍ରେ ଯିଏ ବସି ଥିବେ ସିଏ ସିରିଏଲ୍ କରି ଆପଣଙ୍କର ଆଡମିଶନ୍ ଚାର୍ଜ ରଖି ଆଡମିଶନ୍ କରିବେ ତାପରେ ବେଡ୍ ଦେବେ ଆପଣଙ୍କୁ ଟିକେଟ୍ ଆଜ୍ଞା ବାହାରୁ ଆମେ ଡକ୍ଟରଙ୍କୁ ଡକଉଛୁ ବଡ଼ ବଡ଼ ପ୍ରଫେସର୍ ସବୁ ଆସୁଛନ୍ତି ବଡ଼ ବଡ଼ ମେଡିକାଲ୍ ଲୋକଙ୍କୁ ସୁବିଧା କରିଛନ୍ତି ବୋଲି ଲୋକମାନେ ଆସୁଛନ୍ତି ଆଜ୍ଞା ଆପଣ ଆମର ଫୋନ୍ ନମ୍ୱର୍ ଦିଆ ହୋଇଛି ଫୋନ୍ରେ କଣ୍ଟାକ୍ଟ କରିବେ ଆଉ ଯୋଉ ମୁହୂର୍ତ୍ତରେ ବି ଆସିଲେ କିଛି ଅସୁବିଧା ନାହିଁ ଆମର ପିଲା ଆମର ସବୁ ଷ୍ଟାଫ୍ ରହୁଛନ୍ତି ଯା କତିକି ଫୋନ୍ କରିବେ ସେ ଆଭେଲେବୁଲ୍ ଫାସିଲିଟି ଦେବେ ଆଉ ସେଇ ସମୟକୁ ଫୋନ୍ କରିବ ଫୋନ୍ ନମ୍ୱର୍ ଫ୍ରି ଅଛି ଆଚ୍ଛା ନମ୍ୱରରେ ଯୋଉ ମୋର

ସବୁ ପ୍ରକାରର ସୁବିଧା ଆପଣ ନିଜେ ଆସିଲେ ହେବ ଯାହା ଦ୍ୱାରା ବି ପଠେଇଲେ ହେବ କିଛି ଅସୁବିଧା ନାହିଁ ଆପଣ ଆସି ରୋଗୀକୁ ଦେଖାନ୍ତୁ